ଓଡ଼ିଶାର କୃଷି କ୍ଷେତ୍ରରେ ଭାରତର ଅନ୍ୟ ଦେଶ ଅନ୍ୟ ରାଜ୍ୟର କୃଷିମାନଙ୍କର ତୁଳନାରେ ବହୁତ ଫରକ ହୋଇଥାଏ ଆମ କୃଷିମାନେ ବହୁତ ପରିଶ୍ରମ କରି ବିଲ କ୍ଷେତରେ ବହୁତ ପରିଶ୍ରମ କରି ଆମକୁ ସବୁ ଜିନିଷ ଯୋଗାଇ ଥାନ୍ତି ଅନ୍ୟ ଦେଶମାନଙ୍କରେ ମଧ୍ୟ ବ୍ୟବହାର କରିଥାନ୍ତି ବହୁତ ଜିନିଷ ଇଲେକ୍ଟ୍ରି ସାମାନ ମଧ୍ୟ ବ୍ୟବହାର କରିଥାନ୍ତି ଅନ୍ୟ ଦେଶମାନଙ୍କରେ ମଧ୍ୟ ଇଲେକ୍ଟ୍ରି ସାମାନ ବ୍ୟବହାର କରିଥାନ୍ତା ଆମ ଆମ ଓଡ଼ିଶାରେ କୃଷିମାନେ ବହୁତ ମେଡ଼ିସିନ ମେସିନ୍ ଦିଅନ୍ତିନି ଏତେ ଇଏ ଖତ ଦେଇ ଆମ ପ୍ରାକୃତିକ ଜିନିଷକୁ ୟୁଜ୍ କରି କୃଷିମାନେ ଆମର ଆମ ଓଡ଼ିଶାର କୃଷିମାନେ ବ୍ୟବହାର କରିଥାନ୍ତି ଯାହାଫଳରେ କି ଆମର ବହୁତ ଭଲ ଭଲ ହୋଇଥାଏ ଆମ କ୍ଷେତ୍ରରେ ବହୁତ ଉପାଦାନ ମଧ୍ୟ ଭଲ ମିଳିଥାଏ ଯେମିତିକି ଚାଉଳ ହଉ ଧାନ ହଉ ବିଭିନ୍ନ ପ୍ରକାର ଜିନିଷ ଆମ ଦେଶ ରେ ବନାଇଥାନ୍ତି ପନିପରିବା ମଧ୍ୟ ହେଇ ଥାଉ ସବୁ ଜିନିଷ ବନାଇଥାନ୍ତି ଚାଉଳକୁ ଆମ ଦେଶରେ ଭଲ ହୋଇଥିବା ଯୋଗୁଁ ଦଶ ପ୍ରଶିଶତ କମ୍ କରି କୃଷିମାନେ ବିକ୍ରୟ ପାଇଁ ୟୁଜ୍ କରିଥାନ୍ତି ପନିପରିବା ମଧ୍ୟ ଭଲ ଉପାଦାନ ହୋଇଥାଏ ଯେମିତିକି ପନିପରିବାକୁ ଆମେ ସପ୍ତମ ବୃହତ୍ତମ ବୋଲି ଆମେ କହିଥାଉ